ହେଲୋ ହଁ ମୁଁ ସୋନପୁରରୁ ବିଶ୍ୱନାଥ ପ୍ରଧାନ କହୁଥିଲି ମୋର ମୋର ଗୋଟେ ସ୍ଟଲ୍ ଦରକାର ଥିଲା ସୁରଟରେ ଆଉ ଆପଣଙ୍କ ସୁରଟରେ ସବୁ ସବୁ ପ୍ରକାର ସ୍ଟଲ୍ ମିଳିବ କି

ବହୁତ ବଡ଼ ଶପିଙ୍ଗ୍ ମଲ୍ ଟାଇପ୍ର ଗୋଟେ ଦୋକାନଟେ ଖୋଲିବାକୁ ଚାହୁଁଛି କପଡ଼ା ଦୋକାନଟେ ମୋତେ ନିହାତି କୋଡ଼ିଏ ବାଏ ଆଉ ଲମ୍ବା ଥିବ ନିହାତି ଚାଳିଶ ପଚାଶ ନା ମୋର ଗୋଟେ ଦରକାର ତ ସେ ସ୍ଟଲରେ ସୁବିଧା କ'ଣ କ'ଣ ଅଛି ନା ସେଠି ଏସିର ବ୍ୟବସ୍ଥା କିଛି ଅଛି କି ଏସିର ବ୍ୟବସ୍ଥା କିଛି ଅଛି କି ନା ନିଜେ ସେଟା ଲଗେଇବାକୁ ହଉ ଆମେ ଯଦି ନିଜେ ଏ ସି ସେଠି ଲଗେଇବୁ ହଁ ସେଟା ତ ଆମେ କରିବୁ କିନ୍ତୁ ଏ ସି ଯଦି ନ ଲଗେଇବୁ ତ ଶପିଙ୍ଗ୍ ମଲ୍ କେମିତି ଚଳିବ ନିହାତି ଏ ସି ଲଗେଇବାକୁ ପଡ଼ିବ ନା ହଁ ଆଉ ସ୍ଟଲ୍ ଭଡ଼ା କେତେ ନେଉଛନ୍ତି ହଁ ଆଠ ଦଶ ହଜାର ଠିକ୍ ଅଛି ବହୁତ କମରେ ତେବେ ଆପଣଙ୍କ ପାଖରେ ଠାରୁ ସ୍ଟଲ୍ ମିଳୁଛି ହଉ ତେବେ ମୁଁ କାଲି ଆପଣଙ୍କୁ ସ୍ଟଲ୍କୁ ଦେଖିବାକୁ ଯାଉଛି ତାପରେ ସିକ୍ୟୁରିଟି ଶୁଣନ୍ତୁ ସିକ୍ୟୁରିଟି କେତେ ଦେବାକୁ ପଡୁଛି କି ନା ହଉ ଠିକ୍ ଅଛି ତେବେ ମୁଁ କାଲି ଯାଉଛି ସ୍ଟଲକୁ ଦେଖିକି ଆସିବି ହଉ ଠିକ୍